ମୁଁ ଯେଉଁ ଡାବର ଟୁଥପେଷ୍ଟ କିଣିକି ଆଣିଥିଲି ବ୍ୟବହାର କଲାପରେ ଜାଣିଲି ଯେ ତାହା ଦାନ୍ତର ମୂଳରୁ ମଇଳା ସଫା ହୋଇ ପାରୁନାହିଁ ଛୋଟ ଛୁଆମାନଙ୍କୁ ପୋଡ଼ୁଛି ତାହା ମଇଳା ଛାଡ଼ୁନି ତାହା ଓଠରେ ଲାଗିଗଲେ ଓଠ ଚାରିପଟ ଯାକ ମଧ୍ୟ ରୁଗୁ ରୁଗୁ ହୋଇ ପୋଡ଼ାଯାଉଛି ଏବଂ ତାର ଭଲ ଉପଚାର ହୋଇପାରୁନି ଏହି ଏହି ଡାବର ପେଷ୍ଟଟା ମୋର ଉପଯୋଗୀ ନୁହେଁ